ଆମ ଗାଁ ରେ ଯଦି କାହାର ଅଙ୍ଗ କିଛି ଭାଙ୍ଗିଯାଏ ତାହେଲେ ଆମେ ତାକୁ ପ୍ରଥମେ ଜଡ଼ା ତେଲ ମାଲିସ କରିଥାଉ ଏବଂ ଗରମ ତେଲ ଗରମ ବାଲି ଏସବୁ କନାରେ ବାନ୍ଧି ତାକୁ ଗୋଡ଼ରେ ଲଗାଇ ତାକୁ ମାଲିସ କରୁ ବାଉଁଶ ପାତିଆରେ ବତା କରି ତାକୁ ଗୋଡ଼ରେ ବାନ୍ଧୁ ତାପରେ ତାକୁ ସେକ ଗରମ ସେକ ଦେଉ ଏବଂ ବିଭିନ୍ନ ପ୍ରକାରର ଜଡ଼ିବୁଟି ଔଷଧ ଅଛି ତାକୁ ବାଡ଼ିରୁ ସଂଗ୍ରହ କରି ଆଣି ସେ ଗୋଡ଼ ରେ ମାଲିସ କରୁ ତାପରେ ତା ଗୋଡ଼ ଆସ୍ତେ ଆସ୍ତେ ଭଲ ହୋଇଥାଏ